ମୁଁ ଏକ ଦୋକାନରୁ ମୋର ଏକ ଜ୍ୟାକେଟ୍ କିଣିବା ପାଇଁ ଯାଇଥିଲି ସେ ଜ୍ୟାକେଟ୍ ଉପଯୁକ୍ତ ମୂଲ୍ୟରେ ମୁଁ ତାକୁ କିଣିଥିଲି କିନ୍ତୁ ଜ୍ୟାକେଟ୍ର ମୂଲ୍ୟ ଅନୁସାରେ ତାହାର ଉତ୍ପାଦଟି ଠିକ୍ ନଥିଲା ସେ ବହୁତ କମ୍ ଦିନରେ ସେ ଜ୍ୟାକେଟ୍ଟି ଖରାପ ହୋଇଗଲା ଏବଂ ତା'ର ଚେନ୍ ସିଷ୍ଟମ୍ ବହୁତ ଲୋ କ୍ୱାଲିଟିର ଥିଲା ନିମ୍ନ ମାନର ଥିଲା ସେଥିପାଇଁ ଚେନ୍ଟି ମଧ୍ୟ ଅତି ଶୀଘ୍ର ଭାଙ୍ଗିଗଲା ଏବଂ ସେ ଶୀତକୁ ଏତେ ସମ୍ଭାଳି ପାରିବାର ତା'ର କ୍ଷମତା ନଥିଲା